ରୋଷେଇକୁ ଏକ ସଉକ ଭାବରେ ଗ୍ରହଣ କରିବାପାଇଁ ଆମର ମାଆ ଆଉ ଜେଜେମା ବହୁତ କଷ୍ଟ କରିଛନ୍ତି ଯୋଉଟାକି ମୋତେ ବି ବହୁତ୍ ଥର କହିଛନ୍ତି କି ଆମେ ବି ଏମିତି ରୋଷେଇ କରୁଛୁ ଆଉ ତୁ ବି କର ଯୋଉଟା କି ମୋତେ ଜମା ବି ରୋଷେଇ ଆସେନି ଆଉ ମୋତେ ରୋଷେଇ କରିବାକୁ ଜମା ବି ଭଲ ଲଗେନି କାରଣ ମୁଁ ବି ଯେତେବେଳେ ରୋଷେଇ କରେ କେତେବେଳେ ଲୁଣିଆ କରିଦେଇଥିବି କେତେବେଳେ ଭଜା ପୋଡ଼ି ଦେଇଥିବି ମୋତେ ଏଥିପାଇଁ ଗାଳି ବି କରନ୍ତି ଆଉ ଏଥିପାଇଁ କୁହନ୍ତି ତୁ ବହୁତ୍ ଥର କଲେ କି କ'ଣ ବହୁତ ସମୟ ଧରିକି କଲେ ରୋଷେଇ ତ ଜାଣିପାରିବି ବି ମୁଁ ସେମାନେ ଘର ଲୋକ ତ ଆମର ବହୁତ ବଢ଼ିଆ ରୋଷେଇ କରନ୍ତି ଯେମିତି ମୋ ମାଆ ଭଲ ଭଲ ରୋଷେଇ କରେ ମୋତେ ଶିଖାଏ କି ଭାତ କେମିତି ହେବ ଡାଲି କେମିତି ହେବ ଆଉ ଖିରୀ କେମିତି ହେବ ତରକାରୀ କେମିତି ହଁ ଏଗୁଡ଼ା ବହୁତ୍ ଥର ଶିଖାଏ ହେଲେ ମୁଁ ବହୁତ୍ ଥର ଚେଷ୍ଟା ବି କରିଛି କରିବାକୁ ହେଲେ କେତେବେଳେ ଲୁଣିଆ କରିଦେଇଥିବି କେତେବେଳେ ପୋଡ଼ି ଦେଇଥିବି କେତେବେଳେ ଲୁଣ ଲାଗି ନ ଥିବ ଆଉ ବୋଉ ବି କୁହେ କି ହଁ ତୁ ରୋଷେଇ କର ନହେଲେ ବଡ଼ ହେଲେ କିଛି କରିପାରିବୁନି ଆ ଏମିତି କୁହେ ଆଉ ମୋ ଭାଇ ବି ବହୁତ ଥର କୁହେ କ'ଣ ହେବୁ ବଡ଼ ହେଲେ କ'ଣ କରିବୁ ରୋଷେଇବାସ ତ ତୋତେ କିଛି ଆସୁନି ଆଉ ଏଇଟା ବି ନିହାତି ଶିଖିବା ଦରକାର୍ ଝିଅମାନଙ୍କ ପାଇଁ ରୋଷେଇବାସ ରୋଷେଇବାସ କଲେ ହିଁ ଆମେ ସବୁ ଭଲ ଜିନିଷ ଖାଇପାରିବା ଆଉ ତା'ପରେ ଆମେ ତ ସବୁ ଖାଇବା ଏମିତି ବାହାରୁ ମାଗେଇପାରିବା ନି ନା ତ ନିଜେ ବି କିଛି ଶିଖିବା ଦରକାର୍ ବୋଉ ମୋତେ କହିଥିଲା ଭାତ କରିବାପାଇଁ ଚାଉଳ ଦରକାର୍ ତା'ପରେ ଫାର୍ଷ୍ଟ୍ ପାଣିକୁ ଗରମ କରିବା ଦରକାର୍ ପାଣି ଗରମ ହେଇସାରିଲା ପରେ ସେଥିରେ ଚାଉଳ ପକେଇବା ଦରକାର୍ ତା'ପରେ ଦେଖିବା ସେଇଟା କେତେ ଫୁଟିଲାଣି କି କ'ଣ ସେଇଟା ଦେଖିକି ଭାତ ତା'ପରେ ଆମେ ଗାଳିଦବା ଏମିତି ବହୁତ୍ ଥର ସବୁ ଜିନିଷ ମୋତେ ମୋ ମାମା ଶିଖେଇଛନ୍ତି ତା'ପରେ ଏମିତି କରିକି ଆମେ ଭଲ ଜିନିଷ ଖାଇପାରିବା କରିକି ତରକାରୀ ହେଉ ମାଛ ତରକାରୀ ହେଉ କି ଆମର ହେଉ ମଟର୍ ତରକାରୀ ହେଉ କି ଯାହା ବି ହେଉ ଆମେ ଯଦି ରୋଷେଇ କରିବା ଆମେ ଭଲ ଜିନିଷ ତିଆରି କରି ଖାଇପାରିବା ଆଉ ଯଦି ନ ଶିଖିବା ଏମିତି ଗାଳି ଶୁଣିବ ବୋଉଙ୍କ ଠାରୁ ଆଉ ବୋଉ ବି ମୋତେ ସବୁବେଳେ କୁହେ ଜେଜେମାଆ ବି କୁହନ୍ତି ଏଁ ରୋଷେଇ ନ କଲେ କିଛି କରି ପାରିବିନି ଆଉ ଏମିତି କହିକି ବହୁତ୍ ଥର ବୁଝେଇଛନ୍ତି ଆଉ ମୁଁ ବହୁତ୍ ଥର ବି ରୋଷେଇ କରିଛି ଆଉ ରୋଷେଇ କଲେ ହିଁ ସବୁ ଜାଣିପାରିବି ବୋଲି କହିଛନ୍ତି ଆଉ ଏଇଭଳି ରୋଷେଇବାସ କଲେ ଆମେ ସବୁକିଛି ରୋଷେଇ କରିପାରିବା ଭଲ ଜିନିଷ ଖାଇପାରିବା ଆଉ ଏତିକି କହିକି ଏଇଭଳିଆ ଜୀବନକୁ ଆମେ ରୋଷେଇକୁ ସଉକ କରିପାରିବା ଆଉ